ହ୍ୟାଲୋ ହ୍ୟାଲୋ ଦୀପାଞ୍ଜଳି ଦିର୍ କହୁଛନ୍ତି

ଆଜ୍ଞା କୁହନ୍ତୁ ବହୁତ ଭଲ ହେଉଛି ଆପଣ ବେପାର ସବୁ କଟନ୍ର ଅଛି ସିଲ୍କ୍ର ଅଛି ସବୁ ଭେରାଇଟିର ଲୁଗା ଅଛି ଆଉ ବର୍ତ୍ତମାନ୍ ଗ୍ରାହକ ଯୋଉଭଳି ଭାବରେ ଚାହୁଁଛନ୍ତି ଆମେ ଆଣିକି ସେଇଭଳିଆ ଆମ ଗ୍ରାହକକୁ ଯୋଗଉଛୁ ଆଉ

ହଁ ଚାଲ ମୁଁ ବି ମଝିରେ ମୋ ଆଉ ଜଣେ ସାଙ୍ଗ ମୋର କହିଥିଲେ ଆ ସୁରଟ୍ରେ ଟିକେ ପ୍ରାଇସ୍ ଭଲ ରହୁଛି ଆମେ ଯଦି ଆଣିକି ଏଠି ବେପାର କରିବା ଭଲ ବେପାର ବି ହେବ ଯଦି କହିବେ ସାଙ୍ଗ ହେଇକି ଯିବା ହଁ ହଁ ଟିକେ ରେଟ୍ଟା ଟିକେ ଏଠି ଅଧିକ ରହୁଛି ଆଉ ବେପାର ହେଲେ ଟିକେ ଲାଭ କମ୍ ବାହାରୁଛି ଆଉ ତୁମେ ଯଦି କହିବ ସାଙ୍ଗ ହେଇକି ଯିବା ଆମେ ସୁରଟ୍ରୁୁ କିଛି ମାଲ୍ ଉଠେଇକି ଆଣିବା ଆଉ ହଁ ହଁ ହଁ ଆମେ ଯେଉ ଯୋଉ ଆମେ ଓଡ଼ିଶାର ଆମକୁ ଗ୍ରାହକମାନଙ୍କର ଚାହିଦା ଅନୁସାରେ ଆମେ ଶାଢ଼ୀ ଆଣିବା ଆମ ଯୋଉ କଷ୍ଟମର୍ ଆମ ପାଖକୁ ଆସୁଛନ୍ତି ଯୋଉ ଟାଇପ୍ର ଲୁଗା ଖୋଜୁଛନ୍ତି ଆମେ ସେଇଭଳିଆ ମାଲ୍ ହିଁ ଉଠେଇବା ସେଠାରୁ ଆଉ ହଁ ବହୁତ ବହୁତ ଶୀଘ୍ର ଯିବା କାହିଁକିନା ଆଗକୁ ସବୁ ଫଙ୍କସନ୍ ଅଛି ଆମ ଓଡ଼ିଶାର ପର୍ବ ସବୁ ଅଛି ଆମେ ଯଦି ଏବେ ଆଣିବା ଆମର ଭଲ ବ୍ୟବସ୍ଥା ହେବ ଆମେ ଯଦି ଦୁଇ ପଇସା ଲାଭବାନ୍ ହେବା ହଁ ହଉ ତା'ହେଲେ ରଖୁଛିି ହଁ